ମୋର ପ୍ରିୟ ବହି ହେଉଛି ଛବିଳ ବର୍ଣ୍ଣବୋଧ ସେଥିରେ ପଣିକିଆ ଓଡ଼ିଆ ଅକ୍ଷରରେ ଗୀତ ଗପ ଇତ୍ୟାଦି ଅଛି ମୋର ପ୍ରିୟ ଚଳଚିତ୍ର ହେଉଛି ତୋ ପାଇଁ ନେବି ମୁଁ ଶହେ ଜନମ ସେଥିରେ ହିରୋ ହିରୋଇନ ସବ୍ୟସାଚୀ ଓ ଅର୍ଚ୍ଚିତା ଅଭିନୟ କରିଛନ୍ତି ସେଥିରେ ସମାଜ ପାଇଁ କିଛି ଶିକ୍ଷଣୀୟ ଜିନିଷ ରହିଛି ଓଟିଭିରେ ଆପଣ ଏକା ନୁହନ୍ତି ଟିଭି ଶୋ ଟି ମୋତେ ବହୁତ ଭଲ ଲାଗେ କାରଣ ଏହା ଗରିବ ଓ ହଇରାଣ ହେଉଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥାଏ ତେଣୁ ମୋତେ ଏହିସବୁ ଜିନିଷ ପସନ୍ଦ ଲାଗେ